ମତେ ଲାଗୁଚି ଯେ ବ୍ୟାଙ୍କିଂ ଏବଂ ବୀମା କାରବାର ଏବଂ ଦେୟ ପରିଚାନା କରିବାର ଉପାୟ ବଦଳୁଛି ଏବଂ ଯେମିତିକି ଆଜିକାଲିକା ଟେକ୍ନୋଲୋଜି ମାଧ୍ୟମରେ ୟୁ ପି ଆଇ ଦେୟ ରୂପେ ଅନଲାଇନ୍ କାର୍ଡ଼ ଦେୟ ଏମିତି ସବୁ ବାହାରି ଯେ ଆମେ ବାସ୍ ଫୋନ୍ରେ ସ୍କାନର୍ କିମ୍ବା କ୍ୟୁଆର୍ କୋଡ଼୍ ସ୍କାନ୍ କଲେ ପଇସା ପଳଉଛି ଏମିତି କିଛି ଏସବୁ ବ୍ୟାଙ୍କ୍ ଆଉ ଏମିତି କିଛି ଥିଲା ଯେ ଆମେ ହାତକୁ ହାତ ପଇସା ଦେଇପାରଥିଲୁ କିନ୍ତୁ ଏବଂ ଏସବୁ ଦ୍ୱାରା ଆମେ ୟୁ ପି ଆଇ ପେ ରୁପେ ଅନଲାଇନ୍ କରିଥାଉ ଏସବୁ ମାଧ୍ୟମରେ ଆମେ ମାନେ ଟେକ୍ନୋଲୋଜି ଦ୍ୱାରା ଅନଲାଇନ୍ ଡ଼ାଟା କାରବାର ଦ୍ୱାରା ଏସବୁ ହୋଇପାରୁଛି